ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ ଏଠାରେ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟରୁ ଆସିଥାନ୍ତି କାରଣ ଏଠାରେ ଅନେକ ଶିକ୍ଷା ଅନୁଷ୍ଠାନ ରହିଛି ଆମ ସରକାର ଏହା ପାଇଁ ବହୁତ ସୁବିଧା ସୁଯୋଗ କରିଆସିଛନ୍ତି ଯେପରି ଯାନ୍ତ୍ରିକ ଶିକ୍ଷା ବାଣିଜ୍ୟ ଶିକ୍ଷା ସ୍ୱାସ୍ଥ୍ୟ ବିଭାଗୀୟ ଶିକ୍ଷା ବୟନ ଶିଳ୍ପ ଶିକ୍ଷା ଏବଂ ସାଂସ୍କୃତିକ କଳା ଶିକ୍ଷା ମଧ୍ୟ ଅଛି ଏହି ଶିକ୍ଷା ଲାଭ କରି ସ୍ନାତକ ଡିଗ୍ରୀ ନେଇ ସେମାନେ ବହୁ ପ୍ରକାର ସୁବିଧା ସୁଯୋଗ ପାଇଥାନ୍ତି ଏହା ଯେପରି ସରକାରୀ ଆଉ ବେସରକାରୀ ସ୍ଥରରେ ସୁବିଧା ସୁଯୋଗ ପାଇ ଆତ୍ମନିର୍ଭରଶୀଳ ହୁଅନ୍ତି ଏହା ଓଡ଼ିଶା ପାଇଁ ଗର୍ବ ଅଟେ ଏବଂ ଓଡ଼ିଶାର ଛାତ୍ର ଛାତ୍ରୀ ନିଜ ରାଜ୍ୟରେ ରହି ଆଉ ଭୁବନେଶ୍ୱର ରାଜଧାନୀରେ ରହି ମଧ୍ୟ ଶିକ୍ଷାନୁଷ୍ଠାନ କରି ମଧ୍ୟ ନିଜର ଜୀବିକା ଅର୍ଜନ କରନ୍ତି ଆଉ ବିଭିନ୍ନପ୍ରକାର ସରକାରୀ ବେସରକାରୀ ସଂସ୍ଥାମାନଙ୍କରେ ନିଜର କଳା ପ୍ରଦର୍ଶନ କରି ଜୀବିକା ଗ୍ରହଣ କରନ୍ତି ଏହା ଫଳରେ ସେମାନେ ନିଜ ରାଜ୍ୟର ସୁନାମ ଅର୍ଜନ କରନ୍ତି